ମୁଁ ଏବେ ଗୋଟିଏ ଡ୍ରେସ୍ ଆଣିଥିଲି ଭୁବନେଶ୍ୱର ଵିଶାଲରୁ ମୋତେ ବହୁତ ଭଲ ଲାଗିଲା ସେ ଡ୍ରେସଟି କଲର ଥିଲା ପରପଲ କଲର ସେ ଡ୍ରେସଟି ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଥିଲା ଏବଂ ମୁଁ ସେ ଡ୍ରେସଟା ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଉଥିଲି ମୋ ସାଙ୍ଗମାନେ ମଧ୍ୟ ମୋତେ ବହୁତ ଭଲ କହୁଥିଲେ ଭଲ ଦେଖାଯାଉଥିଲୁ କହୁଥିଲେ କେଉଁଠୁ ଅଣିଥିଲୁ ମଧ୍ୟ ପଚାରୁଥିଲେ କେତେ ଟଙ୍କା ନେଇଥିଲେ ମଧ୍ୟ ପଚାରୁଥିଲେ ସାତଶହ ଟଙ୍କା ନେଇଥିଲା ସେ ଡ୍ରେସଟି ଏବଂ କହୁଥିଲେ ଆଉ ଯେତେବେଳେ ତୁ ଯିବୁ ମୋ ପାଇଁ ସେ ଡ୍ରେସଟି ଆଣିଦେବୁ